ହ୍ୟାଲୋ ଏହିଟା ଗ୍ରୋସରୀ ଦୋକାନ ପାଖକୁ ଲାଗିଛି ସେ ସାମାନ ଟିକେ ମାର୍କେଟକୁ କମ୍ ଆଉଛି ଆଉ ସେହି ଆଶ୍ରିବାଦ ଅଟାକୁ ତ ଲୋକ ବହୁତ ପସନ୍ଦ କରୁଛନ୍ତି ଗ୍ରାହକ ଅଧିକା ଅଲଗା ଅଟାକୁ ପସନ୍ଦ କରୁନାହାଁନ୍ତି ଆଉ ଶୁଣ ଇଆଡ଼ୁକୁ

ଆଉ ସେହି ସାମାନକୁ ତ ମାଲିକ ବି ବେଶୀ ଆଣୁନାହିଁ ମାର୍କେଟ ରେ ଯାହା କମ୍ ମିଲୁଛି ଆଉ ସେ ସାମାନ ଗୁଡ଼ିକ ଲଗାତାର ଆଣିବାକୁ ଆମର ମୁଲିଆ କୁଲି ଗୁଡ଼ାକ ବି ବାହାରୁ ନାହାନ୍ତି

ଠିକ୍ ଅଛି ମୁଁ ମାଲିକ କୁ ବୁଝା ବୁଝି କରିବି ସେ ଆଣୁନାହାନ୍ତି ଏଥର ଗ୍ରାହକ ମାନେ ସେହିଟା ଚାହୁଁଛନ୍ତି ବୋଲି କହିବି ଆଉ ମାଲିକକୁ କହିବି ସେ ସବୁ ଜିନିଷ ଗୁଡ଼ାକ ଆଣିବ ଠିକ୍ ଅଛି ଏଥର ଠିକ୍ ଭାବରେ ଏଥର ମୁଁ ମାଲିକକୁ ଠିକ୍ ଭାବରେ କହିବି ସେ ଭଲ ଜିନିଷ ଆଣିବ ଏବଂ ଅଧିକ ଆଣିବ ସେହି ଜିନିଷ ଗୁଡ଼ାକ ସେହି ଜିନିଷ ଗୁଡ଼ାକ ତ ଜାଣିନାହିଁ ମୁଁ କହୁଛି ଗ୍ରାହକ ମାନେ ସେହିଟା ବେଶି ପସନ୍ଦ କରୁଛନ୍ତି ଆଉ ସେ ଜିନିଷ ଗୁଡ଼ାକ ଆଣନ୍ତୁ ମିଲିବ ସେଗୁଡ଼ାକ ଆସୁଛି କମ୍ପାନୀ ରେ ଏବେ କମ୍ ମିଲୁଛି ଅଭେଲେବଲ ହେଲେ ଆସିବ ସମସ୍ତେ ନେବେ

ଠିକ୍ ଅଛି ମୁଁ ମାଲିକକୁ କହିବି ଆଉ ସବୁ ଠିକ୍ ଭଲ ରେଟ ଲଗାଇବ ଆଉ ଦୋକାନରେ ସବୁ ଜିନିଷ ଅଭେଲେବୁଲ ରଖିବା ପାଇଁ କହିବି ଏବଂ ଭଲ ଜିନିଷ ରଖିବା ପାଇଁ କହିବି ଠିକ୍ ଅଛି

ଠିକ୍ ଅଛି ଏଥର ମିଲିବ ଆଉ କ'ଣ କହୁଛନ୍ତି ଠିକ୍ ଅଛି ମାଲିକ ଆଣିଲେ ମୁଁ ଆପଣଙ୍କୁ ଫୋନ କରିବି ଆଉ ତମେ ଆସି ଯେଉଁ ଜିନିଷ ଚାହୁଁଛନ୍ତି ତାହା ନେଇକି ଯିବେ ଠିକ୍ ଅଛି